ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ କଳା ଏବଂ ହସ୍ତଶିଳ୍ପରେ ଲିପ୍ତ ଲୋକଙ୍କୁ ବହୁତ ମାତ୍ରାରେ ସାହାଯ୍ୟ କରିଥାଏ ଏହି ପ୍ଲାଟଫର୍ମ ଦ୍ଵାରା ଲୋକମାନେ କିପରି ଭାବରେ ନୂଆ ନୂଆ କୌଶଳ ସାହାଯ୍ୟରେ ନିଜର କଳା ଏବଂ ହସ୍ତଶିଳ୍ପ ପ୍ରଦର୍ଶନ କରିପାରିବେ ସେଥିପାଇଁ ବହୁତ ପ୍ରକାର ସୁବିଧା ସୁଯୋଗ ପାଇ ଥାଆନ୍ତି ମୁଁ ଅନୁସରଣ କରୁଥିବା କୌଣସି ଆର୍ଟ ଏବଂ କ୍ରାଫ୍ଟ ଚ୍ୟାନେଲ୍ ମୋର ୟୁଟ୍ୟୁବରେ ଅଛି ଏହା ମୋତେ ବହୁତ ପ୍ରକାରର ସାହାଯ୍ୟ ମଧ୍ୟ କରିଅଛି ଏହାଦ୍ଵାରା ମୁଁ ନୂତନ ନୂତନ ଜ୍ଞାନ କୌଶଳ ମାନ ଶିଖି କିପରି ଭାବରେ ତାକୁ ବ୍ୟବହାର କରି ନିଜ ଜୀବନରେ ପ୍ରୟୋଗ କରିବି ତାହା ମଧ୍ୟ ଏହି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଶିଖାଇ ଅଛି